ଆମ ପରିବାରରେ ତ ସେମିତି କିଛି ବିବାଦ ଆସିନି ତ ଯେବେ ବି ଆସିଛିି ଆମର ଜେଜେ ବାପା ବସିକି ସମାଧାନ କରିଦେଇଛନ୍ତି ଏମିତି ମୂର୍ଖ ଲୋକ ଯେଉଁଟା ଅଛନ୍ତି କି କଥାକୁ ନ ବୁଝି ଓଲଟା ବୁଝିକି ତାର ଝଗଡ଼ା ରୂପର ବହୁତ ବଡ଼ ରୂପ ନେଇଯାଇଥାନ୍ତି ତା ମଧ୍ୟରେ ଅଲଗା କେତେ ଭାଇ ଭାଇ ଭଉଣୀଙ୍କ ଭିତରେ କି ଭାଇ ଭାଇ ଭିତରେ ଅଲଗା ହୋଇଯାଇଛନ୍ତି କିନ୍ତୁ ଆମ ପରିବାର ସେମିତି କିଛି ନାହିଁ ଆମର ବଡ଼ ପରିବାର କିନ୍ତୁ ଆମର ଯେବେବି କିଛି ମନମାଳିନ୍ୟ ହୋଇଛି ଆମର କଥାବାର୍ତ୍ତା ବସିକି ବୁଝାମଣା ହେଇଯାଇଥାନ୍ତି ତ ଆମର କେହି ବି ଅଲଗା ହୁଅନ୍ତିନି ଆମ ଘରେ ସେମିତି କିଛି ମୂର୍ଖ ଲୋକ ବି ନାହାଁନ୍ତି କି ଗୋଟେ ଛୋଟ କଥାକୁ ନେଇକି ବଡ଼ ଝଗଡ଼ା କରିଦେବେ ଏଇଟା ଏମିତି ହେଲେ ତ ସମସ୍ତଙ୍କ ମନମାଳିନ୍ୟ ହେବ ତ ସେମିତି କିଛି ବି ଆମ ଘରେ ନାହିଁ